ଷ୍ଟେଜ୍ ଉପରେ ମାଇକ୍କୁ ଧରି ନିଜର ଅଙ୍ଗ ଭଙ୍ଗୀରେ ଗୀତଟିକୁ ଗାଇ ଲୋକଙ୍କୁ ଆକର୍ଷିତ କରିବା ଓ ମଝି ମଝିରେ ଗୋଟିଏ ଗୋଟିଏ ଗୀତ ସହିତ ଗୋଟିଏ ଗୋଟିଏ ଢଗ ବା ଝଲକ ଟିକେ ଦେଖେଇ ଲୋକଙ୍କୁ ଆକର୍ଷିତ କରିବା ଓ ନିଜର ବଡି ର ଏକ୍ସପ୍ରେସନ୍ ସହିତ ଗୀତର ଅଭିବ୍ୟକ୍ତ କରି ଲୋକଙ୍କୁ ଆକୃଷ୍ଟ କରିବା